ସରକାର କୃଷକମାନଙ୍କ ପାଇଁ ବହୁତ ସୁବିଧା ବେନିଫିଟ୍ ଦେଉଛନ୍ତି ବର୍ଷରେ ତିନିଥର କି ଚାରିଥର ପଇସା ଦେଉଛନ୍ତି ପିଏମ୍ କିସାନ ଦେଉଛନ୍ତି ବଳିଆ ଯୋଜନା ପଇସା ଦେଉଛନ୍ତି କାଳିଆ ଯୋଜନା ପଇସା ଦେଉଛନ୍ତି ଲୋକମାନେ ଚାଷରେ ପଇସାକୁ ଲଗେଇବା ପାଇଁ ସାର ଦେଉଛନ୍ତି ମୁଗ ବି ଦେଉଛନ୍ତି ଧାନ ବି ଦେଉଛନ୍ତି ବିହନ ନେଇ ଭଲ ଉତ୍ପାଦନ କର ସରକାର ବହୁତ ବେନିଫିଟ୍ ଦେଉଛନ୍ତି ଆମେ ପାଣି ତା'କୁ ଚାଷରେ ଲଗେଇ ଭଲ ଉତ୍ପାଦନ ଚାଷ ବି କରୁଛୁ କରି ବି ପାରୁଛୁ ସାର ପାଇଲୁ ସୁବିଧାରେ ପଇସା ବି ପାଉଛୁ ଚାଷ କରିବାରେ ଆମକୁ ସହାୟତା ହେଉଛି ବିଭିନ୍ନ ପ୍ରକାର ଯନ୍ତ୍ରପାତି ବି ବାହାରିଛି ଲୋକଙ୍କୁ ସାହାଯ୍ୟ କରୁଛି ଚାଷରେ ଚାଷ ଲଗେଇବା ରୋଇବା ମେସିନ୍ ବାହାରିଲାଣି ଧାନକଟା ମେସିନ୍ ବାହାରିଲାଣି ଧାନବାଡ଼ା ମେସିନ୍ ବାହାରିଲାଣି କୁଟା ବି କାଢ଼ି ପାରୁଛି ଧାନ ବି ଅଲଗା ହେଇଯାଉଛି ସବୁ ପାର୍ଟ ପାର୍ଟ ମେସିନ୍ ବି ସବୁପ୍ରକାର ମେସିନ୍ ବି ବାହାରିଲାଣି